ମୁଁ ଯେତେବେଳେ ପାଠ ପଢ଼ୁଥିଲି ସେତେବେଳେ ଅସୁବିଧାର ସମ୍ମୁଖୀନ ହେଉଥିଲି ବହିପତ୍ର ସାଇକେଲ ମଧ୍ୟ ନଥିଲା ମୋତେ ଜଣେ ସାଇକେଲ କିଣିକି ଦେଲେ ଆଉ ମୋର ଅସୁବିଧା ଦୂରୀକରଣ ହେଲା ସେଦିନଠାରୁ ମୁଁ ପାଠ ପଢ଼ିବାକୁ ଯାଇପାରୁଛି ଭଲରେ ଯିବାଆସିବା ମଧ୍ୟ କରିପାରୁଛି ସମସ୍ତେ ଯେମିତି ଯାଉଛନ୍ତି ମୁଁ ମଧ୍ୟ ଯାଇପାରୁଛି ଆଉ